ବୁଲାଇକି ଦେଖାଇ ଦବ ହଁ ଠିକ୍ ଅଛି ତୁମେ ଆସ ତା'ପରେ ମୁଁ ବୁଲାଇବି କେତେବେଳେ ବାହାରିବା ମୁଁ ଅଧା ଘଣ୍ଟେ ଭିତରେ ବାହାରି ପଡ଼ିବି କେଉଁ ପଟେ ଦେଇକି ଯିବା ଏ କାଳିମଲି ଦେଇକି ତା'ପରେ ସେ ଖଡ଼ିଆ ଖଡ଼ି ହେଇକି ତା'ପରେ ଦେଉଳି ଯିବା ଦେଉଳିରେ କ'ଣ କ'ଣ ସବୁ ଅଛି ବଡ଼ ବଜାରଟେ ଅଛି ଆଉ ଦେଉଳି ସେଠି ବନ୍ଧ ବହୁତ ବଡ଼ ଏସବୁ ଅଛି ମାଛ ବି ଅଛନ୍ତି ସେଠି ଗାର୍ଡେନ୍ ଅଛି ଫିଲ୍ମ ସୁଟିଙ୍ଗ ହୁଏ ସେସବୁ ଦେଖିବା ଦେଉଳି ଡ୍ୟାମ୍ ହେଇକି ଆମେ ବାରିପଦା ଯିବା ସେଠି ଜଗନ୍ନାଥ ମନ୍ଦିର ଅଛି ସେଠି ଦର୍ଶନ କରିବା ତାଙ୍କର ସେଠି ଅମ୍ବିକା ମନ୍ଦିର ଅଛି ସେଇଠି ଦର୍ଶନ କରିବା ତା'ପରେ ଦର୍ଶନ କରିସାରିଲା ପରେ ଆମେ ଖିଚିଙ୍ଗ ଯିବା ଖିଚିଙ୍ଗରେ କ'ଣ ଅଛି ଖିଚିଙ୍ଗରେ ମାଆ କିଚକେଶ୍ୱରୀ ଅଛନ୍ତି ଆଉ ଭଲ ମନ୍ଦିର ସେଠି ଭୀମଙ୍କ ଗଦା ପଡ଼ିଛି ସେସବୁ ଦେଖିବା ସେଠି ଗୋଟେ ଶାବଳ ଅଛି ଟେକିକି ଆସିବା ମନ୍ଦିରରେ ପଥରରେ ତିଆରି ସେସବୁ ଦେଖିବା ପଥରର ସାମଗ୍ରୀ ସେଠି ସବୁ ମିଳେ ହଉ ଠିକ୍ ଅଛି ତା'ହେଲେ ମୁଁ ନେଇକି ଆସେ ଦୁଇ ହଜାର ତିନି ହଜାର ଟଙ୍କା ଖର୍ଚ୍ଚ ହବ ଗାଡ଼ି ଭଡ଼ା ଖାଇବା ଖର୍ଚ୍ଚରେ ସେତିକିରେ ଆପଣଙ୍କର ହେଇଯିବ ଭଲ ଭଲ ଜାଗା ଦେଖିବା ତା'ପରେ ଭଲରେ ଭଲରେ ଫେରିଆସିବା

ହଉ ତା'ହେଲେ ତୁମେ ଗାଡ଼ି ଠିକ୍ କର ଆଉ ପାଞ୍ଚଶହ ଟଙ୍କା ଆଉ ବାକି ପଇସା ପଛରେ ଦବ